ଓଡ଼ିଶା ସରକାର ଓଡ଼ିଶାର ଜନସାଧାରଣ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ପଦକ୍ଷେପ ଉଠେଇଛନ୍ତି ଯେଉଁ ଯେଉଁ ମଧ୍ୟରେ ଜନନୀ ଏ ଆମ୍ବୁଲାନ୍ସ ଆଉ ଆମର ଶହେ ଆଠ ଆମ୍ବୁଲାନ୍ସ ଏସବୁ ସେବା ପ୍ରଦାନ କରାଯାଇଛି ଅତି ଦୁର୍ଗମ ସ୍ଥାନକୁ ମଧ୍ୟ ଯାଇପାରୁ ନଥିବା ଓ କିମ୍ବା ପହଁଞ୍ଚି ପାରୁନଥିବା ମାଆମାନେ ଯୋଉମାନେ ଗର୍ଭଧାରଣର ବହୁତ କଷ୍ଟ ଅନୁଭବ କରୁଛନ୍ତି ସେମାନେ ମଧ୍ୟ ଏଇ ଶହେ ଦୁଇ ଆମ୍ବୁଲାନ୍ସ ଦ୍ୱାରା ଆସି ହସ୍ପିଟାଲ୍ରେ ପହଁଞ୍ଚି ନିଜର ଉତ୍ତମ ଭାବରେ ଚିକିତ୍ସା କରାଇ ଏଇ ନୂତନ ଏବେ ନୂତନ ଛୁଆକୁ ଜନ୍ମ କରାଇ ପାରୁଛନ୍ତି ଏବଂ ହସ୍ପିଟାଲ୍ ରେ ମଧ୍ୟ ମାଗଣା ମେଡ଼ିସିନ୍ ର ପ୍ରଦାନ ମଧ୍ୟ କରାଯାଉଛି

ବିଭିନ୍ନ ପ୍ରକାରର ଦିଆ ଯାଉଥିବା ସୁବିଧା ପାଇଁ ମୁଁ ମଧ୍ୟ ଓଡ଼ିଶା ସରକାରଙ୍କର ଓଡ଼ିଶା ସରକାରଙ୍କ ଦ୍ୱାରା ବହୁତ ଲାଭ ଉଠାଇଛି ମୁଁ ମୁଁ ବି ମଧ୍ୟ ଏଭଳି ମେଡ଼ିସିନ୍ ମଧ୍ୟ ଯାଇ ନେଇ ଆସିଥିଲି ଯେତେବେଳେ ଆମ ଓଡ଼ିଶା ସରକାରଙ୍କ ଦ୍ୱାରା ଏକ କାର୍ଡ଼ କରାଯାଉଛି ଯାହା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏହା ଗ୍ରାମରେ ଥିବା ଥିବା ଏ ଏନ୍ ଏମ୍ ଏବଂ ଆଶା ଦିଦିମାନଙ୍କ ଦ୍ୱାରା ଆମକୁ ପ୍ରଦାନ କରାଯାଇଥିଲା ଏହା ମଧ୍ୟ ଅନେକ ଫାଇଦା ଅଛି ଯାହାଦ୍ଵାରା କି ଏଥିରେ ପୀଡ଼ିତ ପୁରୁଷମାନଙ୍କୁ ଦଶ ଲକ୍ଷ ଟଙ୍କା ଏବଂ ପୀଡ଼ିତା ମହିଳାମାନଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି